ପିଲାମାନେ ଖେଳ ଆମ ଏ ଅଞ୍ଚଳ ରେ ପିଲାମାନେ ଦୌଡ଼ ପ୍ରତିଯୋଗିତା ଖେଳନ୍ତି ପ୍ରଥମ ଦ୍ୱିତୀୟ ତୃତୀୟ ହୁଅନ୍ତି ଖେଳିବାଟା ଜରୁରୀ ଖେଳିଲେ ତାଙ୍କର ହଜମ ଶକ୍ତି ପ୍ରକ୍ରିୟାଟା ଭଲ ରୁହେ ଆଉ ଭଲ ସ୍ୱାସ୍ଥ୍ୟ ଦିଗଟ ବି ଭଲ ରହେ ପ୍ରତ୍ୟେକ ସ୍କୁଲ୍ରେ ଆମର ଏଇଠି ପ୍ରତିଯୋଗିତାର ଖେଳ ହୁଏ ସେଥିରେ ଅଂଶଗ୍ରହଣ କରନ୍ତି ଆପଣ ମାନେ ଇଏ ଦିଆ ହୁଏ ପୁରସ୍କୃତ କରନ୍ତି ସେ ଟିଚର୍ ମାନେ ପିଲାମାନେ ବହୁତ ଖୁସିରେ ବି ଖେଳନ୍ତି ଆମେ ବି ସେ ତାଙ୍କୁ ସହଯୋଗତାକୁ ଦେଖୁ ଉତ୍ସାହ ଦଉ ଖେଳନ୍ତି